ହଁ ମୁଁ ସେୟାର୍ ମାର୍କେଟ୍ ବିଷୟରେ ଅବଗତ ଅଛି ଆଗରେ ମୁଁ କିଛି ଜାଣିିନଥିଲି ଏବେ ମୁଁ ସବୁ କିିଛି ବୁଝିଛି ମୋ ସାଙ୍ଗ ଦ୍ୱାରା ମୋ ସାଙ୍ଗ ମୋତେ କହିଲା ଆପ୍ସ୍ ଗୋଟେ ଅଛି ସେ ଆପ୍ସ୍ଟା ଡ଼ାଉନଲୋଡ଼୍ କରିକି ନେଇ ସେ ଆପ୍ସ୍ଟା ଡ଼ାଉନଲୋଡ଼୍ କରିକି ନେଲେ ଟଙ୍କାଟି ବାନ୍ଧିଲେ ଶହେ ଟଙ୍କା ପଳେଇବ ସେ ଆପ୍ସ୍ଟା ମୁଁ ଡ଼ାଉନଲୋଡ଼୍ କରିବି ଡ଼ାଉନଲୋଡ଼୍ କରିକିନା ଏବଂ ମୁଁ ସେୟାର୍ ମାର୍କେଟ୍ ବିଷୟରେ ଭଲ ଭାବରେ ବୁଝିପାରୁଛି ସେୟାର୍ ମାର୍କେଟ୍ ବିଷୟରେ କାହା ଆଗରେ ବହୁତ କଷ୍ଟରେ ମୁଁ ଚାଲୁଥିଲି ଏବେ ମୋର ସେଇ କଷ୍ଟଟା କରିବାକୁ ପଡ଼ୁନାହିଁ ମୁଁ ଦଶ ହଜାର ବାନ୍ଧିଲି ମୁଁ ଲକ୍ଷେ ଟଙ୍କା ପାଇଲି କଷ୍ଟ କରିକିନା ମୁଁ ବହୁତ କଷ୍ଟରେ ଦଶ ହଜାର ଟଙ୍କା ରଖିଲି ମୁଁ ସେଇଥିରେ ଲକ୍ଷ ଟଙ୍କା ମୁଁ ପାଇଲି ଏବେ ଏଇଟା ସେୟାର୍ ମାର୍କେଟ୍ ଦ୍ୱାରା ହିଁ ମୁଁ ପାଇଲି ଆଗରେ ମୋ ବହୁ ଆଗରୁ ମୁଁ କିଛି ଜାଣିନଥିଲି ଏବେ ବହୁତ କିଛି ମୋତେ ସେୟାର୍ ମାର୍କେଟ୍ ବିଷୟରେ ବୁଝିହେଲା ବୁଝିପାରୁଛି ଏହି ସବୁଯାକୁ କିଣିବାକୁ କହିଲା ମୁଁ ସେୟାର୍ ମାର୍କେଟ୍ ବିଷୟରେ ବୋଲି ଲୋକମାନେ ଏଇ ଜିନିଷ ସେଇ ଜିନିଷ କିଣିବାକୁ ଚାହିଁଲେ ସେଇ ଜିନିଷ କିଣିପାରୁଛନ୍ତି ସେଇଥିରେ ମୋର କିଛିଟା ଲାଗେ ସେଥିପାଇଁ ପଇସାଟା ଆସେ ଡ଼ବଲ୍ର ଡ଼ବଲ୍ ପଇସା ବାହାରେ